ମୋତେ ରୋଷେଇ କରିବା ପାଇଁ ଭଲ ଲାଗେ ତେଣୁ ମୁଁ ଯେତେବେଳେ ଛୁଟି ଦିନ ଥାଏ ସେତେବେଳେ ମୁଁ ସାଧା ତରକାରୀ ମାଂସ ତରକାରୀ ମାଛ ତରକାରୀ ସବୁପ୍ରକାର ତରକାରୀ କରେ କିନ୍ତୁ ଥରେ ମୁଁ ରୋଷେଇ କରିବା ସମୟରେ କ'ଣ ହେଲା ନା ରୋଷେଇଟା ସୁସ୍ୱାଦ ହେଲାନି ମୁଁ ଯେ ପରିମାଣରେ ଭାବୁଥିଲି ହେବା ପାଇଁ କିନ୍ତୁ ସେ ପରିମାଣରେ ହେଲା ନାହିଁ ବହୁତ ଚେଷ୍ଟା କଲେ ସତ୍ତ୍ୱେ ମଧ୍ୟ ମୁଁ ତାକୁ କରିପାରିଲି ନାହିଁ ତେଣୁ ମୁଁ ଭାବିଲି କ'ଣ ପାଇଁ ସେଗୁଡ଼ାକ ନଷ୍ଟ କରିବି ତ ଆଉ ଥରେ ମୁଁ ତାକୁ କ'ଣ କଲି ସେଗୁଡ଼ାକ ଯେତିକି ନଷ୍ଟ ହେଇଥିବା ଜିନିଷ ଆଣିଲି ଆଉ ତାକୁ ଆଉଥରେ କିଛି ଘରେ ଚୁନା ବା ଚୁନା ଗୁଣ୍ଡ ଥିଲା ବା ମଇଦା ବି ମଧ୍ୟ ଥିଲା ମୁଁ କ'ଣ କ'ଣ ନେଇ ଚୁନା ଗୁଣ୍ଡକୁ ନେଲି ନେଇକି ତା ସହିତ ମିଶାଇକି ଏକାଥରେ ଗ୍ରାଇଣ୍ଡରରେ ସେବୁଯାକକୁ ଗ୍ରାଇଣ୍ଡିଂ କଲି କଲାପରେ ସେଇ ଯେଉଁ ରୋଷେଇ ଗ୍ରାଇଣ୍ଡିଂ କରିକି ତାକୁ ମୁଁ ତାକୁ ଗ୍ରାଇଣ୍ଡର୍ ରୁ କାଢ଼ି ତାକୁ କ'ଣ କଲି ହାତରେ ଗୋଲ ଗୋଲ ଗୋଲ ଗୋଲ କରିକି ତାକୁ ତେଲରେ ଛାଣିଦେଲି ଛାଣି ଦେଲାବେଳକୁ ସେ ଜିନିଷ ଏତେ ଫାଇନିଷ୍ଟ୍ ଲାଗିଲା ଯେ ଖାଇବା ପାଇଁ ସୁସ୍ଵାଦୁ ହେଲା ପିଲାମାନେ ମଧ୍ୟ ସେଥିରେ ଖୁସି ହେଲେ ଖୁସି ସେଇ ଖାଦ୍ୟ ପୁଣି ସେମାନେ ପ୍ରଶଂସା କଲେ ଯାହାଫଳରେ ସେ ଖାଦ୍ୟ ଆଉ ନଷ୍ଟ ହେଲାନି ସେ ନଷ୍ଟ ନ ହେଇଥିବା ହେତୁ ସମସ୍ତେ ଖାଇଲେ ଏବଂ ସମସ୍ତେ ଖୁସି ହେଲେ ଯଦି ଏଇଭଳିଆ ଯଦି କୌଣସି ଖାଦ୍ୟ ଜିନିଷ କରୁ କରୁ ନଷ୍ଟ ଯେମିତି ନ ହୁଏ ସେଥିପ୍ରତି ଆମେ ନିଶ୍ଚିତ ଭାବରେ ଧ୍ୟାନ ଦେବା ଉଚିତ୍ ଧ୍ୟାନ ଦେବା ସହିତ ଆପଣ ସେଗୁଡ଼ାକ କିପରି ଆଉ ଥରେ ପୁଣି ତିଆରି କରି ଖାଇହେବ ସେଇ ଚିନ୍ତା ମଧ୍ୟ ଆମେ ନିଜେ କଲୁ ଯାହାଫଳରେ ଆଉ ଖାଦ୍ୟ ରୋଷେଇ ଜିନିଷ ନଷ୍ଟ ନହେବା ଚାନ୍ସ ରହିବ ନାହିଁ ତେଣୁ ଆମେ ସେଇ ପଦ୍ଧତି ଅବଲମ୍ବନ କରି ଆମେ କ'ଣ କରୁଛୁ ନା ରୋଷେଇ ଖାଦ୍ୟ ଯେମିତି ଆମର ନଷ୍ଟ ହେବ ସେଥିପାଇଁ ଆମେ ସବୁବେଳେ ଯତ୍ନଶୀଳ ରହୁଛୁ